ଆମ ଯୁବପିଢ଼ିଙ୍କୁ ଆମେ ଖବର ସମ୍ବାଦ ଅନୁସରଣ କରିବାକୁ ଉତ୍ସାହିତ କରୁଛୁ କାରଣ ଅନୁସରଣ କଲେ ଆମକୁ ଲାଭ ହୋଇଥାଏ ଯାହାକି ଆମକୁ ଫଟୋରେ ଦେଖାଯାଇଥାଏ ଯୁବପିଢ଼ି ମାନେ ସମୟର ଏକ ମୁଖ୍ୟ ଅଙ୍ଗ ଯୁବକମାନଙ୍କୁ ଏହି ଖବର ପ୍ରସାରିତ କଲେ ସେମାନେ ନିଜେ ଏକ ନାଗରିକ ହେବା ସହିତ ଏମାନଙ୍କୁ ନାଗରିକର ରାସ୍ତା ଦେଖାଇଥାନ୍ତି ଏହି ଯୁବ ସମାଜ ହେଉଛି ଆମ ସମାଜର ଏକ ମୁଖ୍ୟ ଅଙ୍ଗ ଏହି ଅଙ୍ଗ ଏକ ମହାନ ବିଶାଳକାୟରେ ଉସ୍ତାର ହୋଇଥାଏ ଏହାକୁ ଆମେ ସହ ଯତ୍ନରେ ବିନିଯୋଗ କରିବାକୁ ହେବ ଏବଂ ଖବର ମାଧ୍ୟମରେ ଭଲ ଭଲ ଖବର ଯାହାକି ସେମାନଙ୍କୁ ଏକ ମହାନ ବ୍ୟକ୍ତି ହେବାରେ ବା ନାଗରିକ ହେବାରେ ପ୍ରୟାସ କରିବ